ଭାଇ ଆପଣ ନୂଆ ସହରରେ ଠିକ ସ୍ଥାନରେ ପହୁଞ୍ଚାଇଲେ ଆପଣ ବହୁତ ଶାନ୍ତଶିଷ୍ଟ ଆପଣ ବହୁତ ଧିରେ ଗାଡ଼ି ଚଲାନ୍ତି ଯେ ଆମେ ଭଲସେ ଏତେଦୂର ମାନେ ଜଣାପଡ଼ିଲାନି କେମିତି ଆମେ ଆସିଲୁ ତ ଆମକୁ ଆପଣଙ୍କର ବ୍ୟବହାର ବି ବହୁତ ଭଲ ଲାଗିଲା ଆପଣ ଆପଣଙ୍କ ସାଙ୍ଗରେ ଆମେ ଆସିଲୁ ଆଉ ଝିଅ ପିଲାମାନେ ବି ବହୁତ ମାନେ ଖୁସି ଆସିବା ପାଇଁ ଆଉ ଆପଣ ବହୁତ ଶାନ୍ତ ଆପଣଙ୍କର ବ୍ୟବହାର ସୁଧାର ସେଇଥିପାଇଁ ଆମକୁ ଭଲସେ ଆଣିକି ପହୁଞ୍ଚାଇଲେ ତ ଆମକୁ ବହୁତ ଭଲ ଲାଗିଲା ଧନ୍ୟବାଦ